ଆମ ରାଜ୍ୟର ଇତିହାସ ସହିତ ବନ୍ଧା ଲ୍ୟାଣ୍ଡମାର୍କ ହେଉଛି ମୁଖ୍ୟତଃ ଆମର ତାହା ହେଉଛି ଲିଙ୍ଗରାଜ ମନ୍ଦିର ଏଟା ବହୁତ ପୁରାତନ ମନ୍ଦିର ସେଇଟା ଦେଖିବା ପାଇଁ ବହୁତ ସୁନ୍ଦର ଆଉ ବହୁତ ଗୁଡ଼ା ଜିନିଷ ସେଇଠି ଲିପିବଦ୍ଧ ଅଛି ଆଉ ଆଉଗୋଟେ ହେଉଛି କୋଣାର୍କ ମନ୍ଦିର ଆଉ ପୁରୀ ଜଗନ୍ନାଥ ମନ୍ଦିର ଦୁର୍ଗ ହେଉଛି ବାରବାଟୀ ଦୁର୍ଗ ଆଉ ପେଲେସ୍ ହେଉଛି